ହଁ ମୁଁ ମୋର କଳାକୃତିକୁ ବହୁତ ଲୋକଙ୍କ ଆଗରେ ପ୍ରତିଯୋଗିତାରେ ପ୍ରଦର୍ଶନ କରିଛି ଯଥା ମୁଁ ଚିତ୍ର କଳା ସହିତ ଏକ ନୃତ୍ୟକ ମଧ୍ୟ ମୁଁ ନିଜେ ନାଚେ ମଧ୍ୟ ଯେତେବେଳେ ଆମ ରାଜ୍ୟ ସରକାର ଯୋଜନା କରିଥିଲେ ନୂଆ ଓ ପ୍ରୋଗ୍ରାମ୍ ସେ ସମୟରେ ମୁଁ ସେଠାରେ ଭାଗ ନେଇ ଭାଗ ନେଇଥିଲି ଏବଂ ସେଇ ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନ ଉତ୍ତୀର୍ଣ୍ଣ ହୋଇକି କୋଡ଼ିଏ ହଜାର ଟଙ୍କା ପାଇଥିଲି ତ କୋଡ଼ିଏ ହଜାର ଟଙ୍କା ପାଇକି ମୋତେ ଏତେ ଖୁସି ଲାଗିଲା ଏତେ ଖୁସି ଲାଗିଲା ମୁଁ ଭାବିନଥିଲି ଯେ ମୁଁ ନାଚିବାଠୁ ବି କେବେ ବୋଲି ଇନକମ୍ କରିବି ତ ଘରଲୋକ ବି ବହୁତ ଖୁସି ହୋଇଗଲେ ଏବଂ ସେଇଟା ମୋତେ ଏବେ ବି ମନେ ପଡ଼ୁଛି ଯେ କେଭଳି କିଭଳି ଭାବରେ ଘରଲୋକ ଖୁସି ହେଇଥିଲେ ଏବଂ ଏବେ ମୁଁ ତାହା ମନେ ପକେଇ ବହୁତ ଖୁସି ଅନୁଭବ କରେ